ଗାଈଗୋରୁଙ୍କର ଯତ୍ନ କିପରି ନେବା ଗାଈଗୋରୁଙ୍କର ବା ଖଣ୍ଡିଆ ହେଇଛି ଖଣ୍ଡିଆ ହେଇ ଆସ୍ତେ ଆସ୍ତେ ଆମେ ଜାଣିନେ ସେଥିରେ ଖଣ୍ଡିଆ ବହୁତ ଦିନ ରହିଗଲା ପରେ ସିଏ ସେଥିରେ ଜୀବାଣୁ କିଛି ହେଇଯାଇଥାଆନ୍ତି ଆମେ ତାଙ୍କର କିପରି ଯତ୍ନ କରିବା ଆମେ କିଛି ଗରମ ଜଳ ନେବା ଗରମ ଜଳ ନେଇକିରି ଧୋଇଦେବା ଧୋଇଧାଇକିରି ତାକୁ ଟିକେ ପୋଛିପାଛି ପକେଇବା ସେଥିରେ କର୍ପୂର ଆଉ କିଛି ନଡ଼ିଆ ତେଲ ଗରମ କରିକି ନେବା ଗରମ କରି ନେଇ ତାକୁ ସେ ଘା ଜାଗାରେ ଲଗେଇଦେବା ଘା ଜାଗାରେ ଲଗେଇଦେବା ପରେ ଘା ଆସ୍ତେ ଆସ୍ତେ ଲଗେଇ ଦେଲା ପରେ ଆମର ଏମିତି ତିନି ଚାରି ଦିନ ଆଠଦିନ ଏମିତି କରିବା ପରେ ଘା ଆସ୍ତେ ଆସ୍ତେ ଶୁଖିବାକୁ ଲାଗିବ ଦେଖିବ ତା' ଦେହରେ ଶୁଖିବା ଭିତରେ ସେ ଏକଦମ ଠିକ୍ ହେଇଯିବ ଆମେ ଜେଜେବାପାଙ୍କଠାରୁ ଶୁଣିଛେ ଧର କେଉଁଠି ଟିକେ ଖଣ୍ଡିଆ ହେଇଗଲା ଆମେ ସେଥିରେ କଦଳୀ ପତ୍ର ଲଗେଇଦେବା କିମ୍ବା କଲରାପତ୍ର ଲଗେଇଦେବା ପଶୁପକ୍ଷୀଙ୍କ ଠେଇ